ବ୍ୟାଙ୍କିଙ୍ଗ୍ ଇନସ୍ୟୁରାନ୍ସ ସବେ ଦେଖଲେ ଆମର ଛୁଆମାନଙ୍କର ଲାଗି ବହୁତ୍ ସିଷ୍ଟମ ବଢ଼ିଆଁ ଅଛେ ତ ପୋଷ୍ଟାଲରେ ବଢ଼ିଆ ଅଛେ ବ୍ୟାଙ୍କରେ ଯେନ୍ ଖାତା ସେ ସେମାନଙ୍କୁ ବି ଇନସ୍ୟୁରାନ୍ସ ବଢ଼ିଆ ଅଛେ ବଡ଼ ବୃଦ୍ଧାମାନଙ୍କରଲାଗି ବଡ଼ଲୋକର ଲାଗି ଇନସ୍ୟୁରାନ୍ସ ଲାଗି ବହୁତ ବଢ଼ିଆ ଅଁଛେ ଆଗ ଗୋଟେ ଥିଲା ବାରଟଙ୍କା କି ଯେନ୍ ଥିଲା ଗୋଟେ ଇନସ୍ୟୁରାନ୍ସ କରୁଛନ୍ ଛୁଆମାନଙ୍କର ଗୋଟେ ଅଛେ କାଣା ଗୋଟେ କଇସନ୍ ଟା ମୁଇଁ ଟିକେ ଭୁଲିଯାଇଛେ କିନ୍ତୁ ଛୁଆମାନଙ୍କର ଲାଗି ବଢ଼ିଆ ହେଇଚେ ଇନସ୍ୟୁରାନ୍ସ ଲାଗି ବହୁତ ବଢ଼ିଆ ଅଛେ କମ୍ ସେ କମ୍ ପନ୍ଦର କୋଡ଼ିଏ ବର୍ଷ ଭିତରେ ସେମାନେ ପଇସା ପାଉଛନ୍ ଇନସ୍ୟୁରାନ୍ସ ଦେଖ୍ବାର ଗଲେ ସମସ୍ତଙ୍କର ଛୁଆମାନଙ୍କର୍ ଲାଗି ଇନସ୍ୟୁରାନ୍ସ କରବା କଥା ସବୁ ମା ବାପାମାନେ ହିଁ କରବା୍ କଥା ଇନସ୍ୟୁରାନ୍ସ ଆର୍ ସବୁ ମଣିଷ ଲାଗି ଇନସ୍ୟୁରାନ୍ସ ଆବଶ୍ୟକ ଆର୍ ନିହାତି ଜରୁରୀ ଆଜ ଏ ସେଥିଲାଗି ବ୍ୟାଙ୍କରେ ଇନସ୍ୟୁରାନ୍ସ କର୍ବାର ଜରୁରୀ ହେ କର୍ବାରଟା ଲୋକ୍ରଲାଗି ସେଥିଲାଗି ଭଲ୍ ହେ ଇନ୍ସ୍ୟୁରାନ୍ସ